ହଁ ମୁଁ ଜୀବିକା ବିଜୁଳି ଉପରେ ନିର୍ଭର କରେ ଏବଂ ଏହିପରି ହୁଏ କାଇଁକି ନା ବିଦ୍ୟୁତ କାଟ ସମୟରେ ବିଭିନ୍ନ ପ୍ରକାରର ଅସୁବିଧା ହୋଇଥାଏ ବିଦ୍ୟୁତ କାଟ ସମୟ ସମୟରେ ଆଲୋକର ଅଭାବ ହୋଇଥାଏ ଏବଂ ଏଇଭଳି କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ ବିଜୁଳି କାଟରେ ଆଲୋକ ପାଇଆ ପାଇଁ ବହୁତ ଗୁଡ଼େ ବିକଳ୍ପ ରହିଛି ଯେପରିକି ଦିନରେ ସୂର୍ଯ୍ୟ କିରଣ ଦ୍ଵାରା ଆମ ଘରଟି ଆଲୋକିତ ହୋଇଯାଏ ଯଦି ବିଦ୍ୟୁତ କାଟ ହୁଏ ତ ଏବଂ ଯଦି ରାତିରେ ବେଳେବେଳେ ହୁଏ ତେବେ ଆମେ ଲଣ୍ଠନ ଡିବିରି ମହମବତୀ ଏଇଭଳି ଏମରଜେନ୍ସି ଲାଇଟ ଏହିଭଳି କିଛି ଉତ୍ସ ଦ୍ଵାରା ଆମେ ଘର ଆଲୋକିତ କରିପାରୁ ଏବଂ ଏଠାରେ କିଛି ଲୋକମାନଙ୍କ ପାଖରେ ଇନଭଟର ବି ଅଛି ଯେଉଁମାନେ କି ଟିକେ ବେଶି ରୋଜଗାର କରନ୍ତି କିନ୍ତୁ ଅଧା ଲୋକ ଅଧାରୁ ହିଁ କମ୍ ଲୋକମାନଙ୍କ ପାଖରେ ଆଜି ବି ଇନଭଟର ନାହିଁ କାରଣ ସେମାନେ ଇନଭଟର କିଣିବା ପାଇଁ ସେମାନେ ସକ୍ଷମ ନୁହଁନ୍ତି ଏଇପରି ଭାବରେ ବିଜୁଳି ମୋ ଜୀବିକା ଉପରେ ନିର୍ଭର କରେ